ଆମେ ଆମ ଘରେ କୁକୁଡ଼ା ଛେଳି ମେଣ୍ଢା ଭଲ ମନ୍ଦ ସବୁ ରଖିଛୁ ଘୁଷୁରୀ ବି ଅଛନ୍ତି ସବୁ ରଖିଛୁ ରଖିବା ହିସାବରେ ତାଙ୍କର ଯେତେବେଳେ ରୋଗ ଧରେ ଗୋଟେ ତାଙ୍କ ଜିଭ ସିତୁଳିଆ ଟାଇପର ହେଇକି ଗୋଟେ କି ରୋଗ ତାକୁ ହୁଏ ତାକୁ ଡକ୍ଟର ଡାକିକି ମେଡ଼ିସିନ ଫେଡ଼ିସିନି ଇଞ୍ଜେକ୍ସନ ଦେଇ ତାକୁ ଆମେ ଯତ୍ନ ନ ନେଲେ ଗୋରୁ ଗାଈ କ୍ଷେତି ହେଇଯିବେ ତାଙ୍କୁ ନିହାତି ଗୋରୁ ଗାଈଙ୍କ ଦେହ ହେଲେ ଖାଇବେନି ପିଇବେନି ଆମେ ସିନା ପାଟି ଫିଟୁଛି ତାଙ୍କର ତ ପାଟି ଫିଟୁନି ନା ଡକ୍ଟର ଡାକି କି ତାଙ୍କୁ ଦେଖେଇବା ତାଙ୍କ ଚିକିତ୍ସା କରିବା କିନ୍ତୁ ତାଙ୍କର ସେଇ ଆମର ଗୋରୁ ଗାଈ ତାଙ୍କଠୁ ଆମେ କ'ଣ ଉତ୍ପାଦନ ପାଉଛନ୍ତି ତାଙ୍କର କ୍ଷୀର ଦହି ନେଇକି ଆମେ ଖାଉଛନ୍ତି ବଜାରରେ ବିକୁଛନ୍ତି ଦୁଇରେ ଆଉ ଏଇ ଯେଉଁ ଛେଳି ରଖୁଛନ୍ତି ଛେଳି ରଖିଲେ ବି ତାକୁ ବାର୍ଡ଼ଫ୍ଲୁ କୁକୁଡ଼ା କୁ ବାର୍ଡ଼ଫ୍ଲୁ ରୋଗ ହଉଛି ସେମିତି ଆମେ ପଶୁ ଡାକ୍ତର ଡାକି ତାର ସେବା ଚିକିତ୍ସା ନକଲେ ଆମେ ତାଙ୍କଠୁ ବହୁତ ଲୁଜରରେ ପଡ଼ିବା କିନ୍ତୁ ତାଙ୍କୁ ଆମେ ଯେତେ ସଚେତନ ହିସାବରେ ଡକ୍ଟରକୁ ଡାକି ତାଙ୍କର ଏ କରିବା ତାଙ୍କଠୁ ଆମେ ବହୁତ ଉପକୃତ ହବା